ହେଡ଼୍ଫୋନ୍କୁ ଆମେ ନିଜର ମନୋରଞ୍ଜନ ପାଇଁ ବ୍ୟବହାର କରିଥାଉ ଯେତେବେଲେ ଆମେ ତାହାକୁ ନିଜର ମନୋରଞ୍ଜନ ଏବଂ ନିଜର ଯେତେବେଲେ ସମୟ ବିତାଇବା ପାଇଁ ତାହାକୁ ଆମେ ବ୍ୟବହାର କରିଥାଉ ଫୋନ୍ରେ ଯେତେବେଲେ ଆମେ କିଛି ଶୁଣିବାକୁ ଚାହିଁଥାଉ ତାହା ସେତବେଲେ ଆମେ ତାହାକୁ ବ୍ୟବହାର କରିଥାଉ ତାହା ଶୁଣିବା କିମ୍ବା ବ୍ୟବହାର କରିବା କ୍ଷତିଦାୟକ ହୋଇନଥାଏ କିନ୍ତୁ ଅତିରୁ ଅତ୍ୟଧିକ ହବ ଯେ ଅତ୍ୟଧିକ କୌଣସି ଜିନିଷକୁ ବ୍ୟବହାର କରିବା ତା'ର କୁପ୍ରଭାବ ଆମ ଉପରେ ପଡ଼ିଥାଏ ଯେମିତିକି ହେଡ଼୍ଫୋନ୍ ବି ଯଦି ଆମେ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିବା ତେବେ ଆମର କାନ ଖରାପ ହେବାର ବି ସମ୍ଭାବନା ରହିଅଛି ଏବଂ କାନ ଖରାପ ହେବା ଦ୍ୱାରା ଆମମାନଙ୍କରେ ବହୁତ କ୍ଷତି ପହଞ୍ଚିଥାଏ ହେଡ଼୍ଫୋନ୍କୁ ଅତ୍ୟଧିକ ଭାବରେ ଆମେ ବ୍ୟବହାର କରିବା ଉଚିତ୍ ନୁହଁ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଆମେ ଯେତେବେଲେ ଗାଡ଼ି କିମ୍ବା ଗାଡ଼ି ଡ୍ରାଇଭିଂ କରୁଥାଉ ସେହି ସମୟରେ ଯଦି ଆମେ ହେଡ଼୍ଫୋନ୍ ବ୍ୟବହାର କରିବା ତେବେ ଆମେ ବିଭିନ୍ନ ଏକ୍ସିଡେଣ୍ଟର ମଧ୍ୟ ସମ୍ମୁଖୀନ ହୋଇଥାଉ ଯାହାଦ୍ୱାରା କି ଅନେକ ଧନ ଜୀବନ କ୍ଷୟକ୍ଷତି ହୋଇଥାଏ ଯେତେବେଲେ କୌଣସି ବସ୍ ଡ୍ରାଇଭର୍ କିମ୍ବା ଆମ୍ବୁଲାନ୍ସ ଡ୍ରାଇଭର୍ ହେଡ଼୍ଫୋନ୍ ବ୍ୟବହାର କରିଥାନ୍ତି ସେମାନେ ଅନେକଙ୍କ କ୍ଷତି ପହଞ୍ଚିଥାଏ ଏବଂ ନିଜେ ମଧ୍ୟ ଆମେ ଯଦି ଗାଡ଼ି ଚଳାଇବା ସମୟ ଆଜି ହେଡ଼୍ଫୋନ୍ ବ୍ୟବହାର କରିବା ତେବେ ଆମର ମଧ୍ୟ ନିଜ କ୍ଷୟକ୍ଷତି ହୋଇ ଅନ୍ୟ ଲୋକମାନଙ୍କର ମଧ୍ୟ ଅନେକ କ୍ଷୟକ୍ଷତି ହୋଇ ହୋଇଥାଏ ତେଣୁ ସମ୍ଭବତଃ ଆମେ ଯଦି ବି ହେଡ଼୍ଫୋନ୍ ବ୍ୟବହାର କରିଥାଉ ତେବେ ତାହାକୁ କମ୍ ମାତ୍ରାରେ ଯଦି ବ୍ୟବହାର କରିବା ତେବେ ଆମ ପ୍ରତି ଠିକ୍ ହେବ ଏବଂ ରହିବା